ପାଞ୍ଚଦିନ ଆଗରୁ ହରିଓମ୍ ଦୋକାନରୁ ଶାଢ଼ୀଟିଏ ଆଣିଥିଲି ଶାଢ଼ୀର କଲରଟା ଦେଖିକରି ଆଣିଥିଲି ଯେତେବେଳେ ଶାଢ଼ୀଟାକୁ ବ୍ୟବହାର କଲି ଟିକିଏ ଭଲ ନାହିଁ ଲାଗିଲା ଶାଢ଼ୀଟା ଅସର ଖସର ଲାଗିଲା ଆର୍ ଶାଢ଼ୀଟା ପିନ୍ଧିଲେ ବହୁତ ଗରମ ହୁଏ ଆର୍ ଶାଢ଼ୀଟା ଲୋଚାକୋଚା ହୋଇଯାଉଛି ବିଲକୁଲ ଛାନ୍ ନାହିଁ ହେବା ସୂତା ଶାଢ଼ୀ ବୋଲିକରି ଆଣିଥିଲି ହେଲେ ପଲିଷ୍ଟର ବାହାରିଲା ଶାଢ଼ୀଟା କିଣିକରି ମୋତେ ପସ୍ତାଇ ଲାଗୁଛି ଆର୍ ଏନ୍ତା ଶାଢ଼ୀ କେବେ ନାହିଁ ଘିନେ